ଗ୍ରାମଞ୍ଚଳରେ ଭଲିବଲ୍ ସକ୍ସବଲ୍ କ୍ରିକେଟ ସାଇକେଲ ଚକ ଖେଳ ଇତ୍ୟାଦି ଖେଳାଯାଏ ଯାହାକି ସହରାଞ୍ଚଳରେ ଏସବୁ ଜିନିଷ ଖେଳାଯାଏ ନାହିଁ ସହରାଞ୍ଚଳରେ କ୍ରିକେଟ ଫୁଟବଲ ବ୍ୟାଡ଼ମିଣ୍ଟନ ଇତ୍ୟାଦି ସବୁ ଖେଳ ଖେଳାଯାଏ